ଲୋକ ଓଡ଼ିଶାର ଲୋକମାନେ ବହୁତ କିଛି ଭଲ କାମକୁ ଯୋଗଦେଇଥାନ୍ତି ଓ ସେହିଥିର ଉପଭୋଗ ମଧ୍ୟ କରିଥାନ୍ତି ଯେମିତିକି ବରଗଡ଼ର ଧନୁଯାତ୍ରାରେ ସେ ପ୍ରସିଦ୍ଧ ଠିକ୍ ସେମିତି ବଲାଙ୍ଗୀରର ଶୀତଳଷଷ୍ଠୀ କୋଣାର୍କ ମନ୍ଦିର ସେହି ଧନୁଯାତ୍ରା ପରିକା ଆଉ କୋଣାର୍କ ମନ୍ଦିରର ଜଗନ୍ନାଥ ମନ୍ଦିର ଠିକ୍ ଲୋକମାନଙ୍କୁ ବହୁତ ଉପଭୋଗ କରିକି ବହୁତ ଭଲ କାମରେ ମଧ୍ୟ ଠିକ୍ ସେହିପରି ଓଡ଼ିଶାର ଲୋକମାନେ ମଧ୍ୟ ଆସିକି ବହୁତ ଜାଗାରେ ସାଂସ୍କୃତିକ କାର୍ଯ୍ୟକ୍ରମ କରି ମଧ୍ୟ ସେଠାରେ ତାଙ୍କର ନିଜର ଉତ୍ସାହ ପ୍ରୋତ୍ସାହନ ଓ ତାଙ୍କର ଯୋଗଦାନ ଦେଇଥାନ୍ତି ଓ ସେହି ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଯୋଗଦାନ ଦେଇ ବହୁତ ଉପଭୋଗ ମଧ୍ୟ କରିଥାନ୍ତି ଯାହାକୁ ଲୋକେ ଦେଖିବାକୁ ମଧ୍ୟ ବହୁତ ଦୂରଦୂରାନ୍ତରଠାରୁ ଆସିଥାନ୍ତି କିନ୍ତୁ ଲୋକେ ଆଜିକାଲି ସେହି ପ୍ରକାର ମଧ୍ୟ କରୁନାହାନ୍ତି ତାଙ୍କର ନିଜ ଖୁସି ପାଇଁ ସେହି ପ୍ରକାରର ଯାତ୍ରା କିମ୍ବା ଛତର୍ ଯାତ୍ରା ଛଉ ମହୋତ୍ସବ ଏହି ପ୍ରକାର ମହୋତ୍ସବକୁ ଦେଖିବାକୁ ଇଚ୍ଛା କରିଥାନ୍ତି ଲୋକମାନେ ଆଗ ଆଗରୁ ଯେନ୍ତା ସବୁ ଭଗବାନଙ୍କୁ ମାନିକରି ଚଲୁଥିଲେ ଆଜି କେହି ମଧ୍ୟ ସେନ୍ତା ନେଇ କର୍ବାର୍ କେଁଯେକି ଲୋକେ ଆଗରୁ ବହୁତ ଭାବି ଚିନ୍ତିକରି କାମ୍ଟା କରିଥିଲେ ଆଏଜ୍କାଲି କେହି ବି ନି ମାନ୍ବାର୍ ଯେ ଆଗ୍କେ କାଣା ହେବା କାଣା ନେଇ ବୋଲିକରି ଓଡ଼ିଶାର ଲୋକ୍ମାନେ ଆଗ୍ରୁ ଯେତେଥିଲେ ସେତେ ସବୁବେଲେ ସେମାନେ ସବୁବେଲେ ସବୁବେଲେ ଭଗବାନଙ୍କର୍ ସହିତ ମିଶିକି ରହେବାର୍କେ ଚାହୁଁଥିଲେ କିନ୍ତୁ ଆଜିକାଲି ସମସ୍ତେ ନିଜ ମୋବାଇଲ୍ ଫୋନ୍ରେ ବିଜି ରହୁଛନ୍ କାଏଁଯେକି ଲୋକେ ଆକେ ପଛ୍କେ କିଛି ବି ନେଇ ବିଚାର୍ କରିକିରି ସବୁ କାମ୍ମାନେ କରୁଛନ୍ ସେଥିର୍ଲାଗି ସବୁ ପ୍ରକାର ସାଂସ୍କୃତିକ୍ କାର୍ଯ୍ୟକ୍ରମ୍ ବି ଧୀରେ ଧୀରେ ଲୋପ୍ ପାଏଲାନ ଯେନ୍ତାକି ଆଉ ଗୁଟେ ଦୁଇ ବର୍ଷ ପରେ ଦେଖବାର୍କେ ହିଁ ଏକା ବିଲ୍କୁଲ୍ ନେଇ ମିଲେନ